ମୁଁ ମୁଇଁ ନିଜ ବଗିଚାରେ ପରିବେଶ ଲାଗି

ଗଛ୍ମାନେ ଲଗେଇଛେ କାହିଁଲେ ବୋଇଲେ ଗଛ୍ ଯଦି ନାଇଁ ରଖ୍ବା ବୋଲେ ଆମ ପରିବେଶ

ପରିବେଶ୍ ଲାଗି ଆମ୍କୁ ଗଛ୍ର ନିତାନ୍ତ୍ ଆବଶ୍ୟକ୍ ହେ ଯଦି ଆମେ ଗଛ୍ ଲଗାମା ବଗିଚାନୁ ତାହେଲେ ବର୍ଷା ବି ଠିକ୍ ହେବା ତାର୍ ସାଙ୍ଗେ ପରିବେଶ୍ର ସୁରକ୍ଷା ବି ହେଇ ପାର୍ମା ଯଦି ଗଛ୍ ଆମେ ଲଗାମା ବେଶୀ ହେଲେ ଅଙ୍ଗାରକାମ୍ଲ ଗ୍ୟାସ୍ ଯେନ୍ ବାହାରୁଛେ ବେଶୀ ଯଦି ଗଛ୍ ଲଗାବା ବୋଲେ ସେଟା ଗଛ୍ ସୁରାଇ ଘିସି ନେମା ଆର୍ ଆମ୍କୁ ଅମ୍ଲଜାନ ଦବା ଭଲ୍ ଅମ୍ଲଜାନ ପାଇପାର୍ମା ସେଥିର୍ଲାଗି ମୁଇଁ ମୋର ବଗିଚାନୁ ବେଶୀ ଯେନ୍ଟା ବେଶୀ ଅମ୍ଲୟାନ ବାଲା ଗଛ୍ ସବୁ ଲଗେଇଛେ ତା'ର୍ ସାଙ୍ଗେ ଆରୁ ଅନେକ ଗଛ ବି ଲଗେଇଛେ ସେଥିର୍ଲାଗି ସମସ୍ତଙ୍କୁ ବି ମୁଇଁ କହୁଛେ ଯେ ଆପନ୍ ନିଜର୍ ବଗିଚାନ ସବେ ଗଛ୍ମାନେ ଆରୁ ବଗିଚାରେ କ'ଣ ଯେକୌଣସି ବି ଗଛ୍ ହେଲା ଲଗୁନ୍ ବେଶୀ ସୁନ୍ଦର ଲାଗ୍ବା ପରିବେଶ୍ ଭଲ୍ ଲାଗ୍ବା ପରିବେଶ୍ ଲାଗି ଠିକ୍ ହେବା ଆମେ ଯଦି ବନ୍ୟ ଜନ୍ତୁମାନଙ୍କୁ ଆମେ ଯଦି ବନ୍ୟ ଜନ୍ତୁ ମାନଙ୍କୁ ଶିକାର କରିଦମା ବୋଇଲେ ଜନ୍ତୁମାନେ ଲୋପ୍ ହୋଇଯିବେ ସେଥିଲାଗି ବନ୍ୟଜନ୍ତୁମାନଙ୍କ ସୁରକ୍ଷା ଲାଗି ଆମେ ଜଙ୍ଗଲରେ ଆମେ କୌଣସି ବି ଘାତକ୍ କାର୍ବାର୍ ନାଇଁ କରୁ କି କୌଣସି ବଗିଚାମାନକୁ କୀଟନାଶକର ପ୍ରଯୋଗ କଲେ ଅନ୍ୟ ଜନ୍ତୁର ବି ପ୍ରଭାବ ପଡ଼୍ବା ବନ୍ୟଜନ୍ତୁର ବି ପ୍ରଭାବ ପଡ଼୍ବା ସେଥିର୍ଲାଗି ଆମେ ବନ୍ୟଜନ୍ତୁମାନଙ୍କୁ ବି ସୁରକ୍ଷା କର୍ମା ତାଙ୍କ ସୁରକ୍ଷା ଲାଗି ଆମେ ବିଚାର୍ କର୍ମା ଯେନ୍ତାକି ବନ୍ୟଜନ୍ତୁମାନେ ବି ସୁରକ୍ଷାରେ ରହିପାରବେି ଆର୍ ବନ୍ୟଜନ୍ତୁ ବି ଯଦି ନାଇଁ ହେବେ ରହିବେ ବଲେ ଆମ ପରିବେଶ୍ ଶୂନ୍ୟ ହେଇଯିବା ଆମକୁ ଜଳଜନ୍ତୁ ଜୀବନ ସବୁ ଦରକାର ସବୁ ଜିନିଷ୍ ଯଦି ନେଇଁ ରହେବା ବଲେ ଆମର ପରିବେଶ୍ ଭଲ୍ ନାଇଁ ଲାଗେ ସେଥିଲାଗି ଆମକୁ ବନ୍ୟଯନ୍ତୁ ବି ଆବଶ୍ୟକତା ରହିଛି ତା'ର୍ ସାଙ୍ଗେ ଉଦ୍ଭିଦ ଉଦ୍ଭିଦରେ ଯଦି ଆମେ ଠିକ୍ ୟେ କର୍ମା ଆଉ ଯଦି ସବୁବେଲେ ଜୈବିକ ପଦ୍ଧତିରେ ବ୍ୟବହାର କର୍ମା ଜୈବିକ ରାସାୟନିକ ପଦ୍ଧତିର କମ୍ ବ୍ୟବହାର କର୍ମା ତାହେଲେ ଆମ ଉଦ୍ଭିଦ ବି ଆମର୍ ଲାଗି ଠିକ୍ ହିସାବରେ ହେବା